ମୁଁ ଗୋଟେ ସୁପର ଭାସମଲ ତେଲ ୟୁଜ କରୁଥିଲି ଚୁଟି କଳା ହେବା ପାଇଁ କିନ୍ତୁ ତାକୁ ଲଗେଇକି ତା'ପରେ ଧୋଇବାକୁ ପଡ଼ିବ ମୁଣ୍ଡ ସଫା କରିକି ଲଗେଇକି ଧୋଇବାକୁ ପଡ଼ିବ କିନ୍ତୁ ମୁଁ ତାକୁ ଧୋଇଲି ଦୁଇ ଚାରି ଥର ପାଞ୍ଚ ଥର ଖଣ୍ଡେ ଲଗେଇଲା ପରେ ଆସ୍ତେ ଆସ୍ତେ ମୋର ଚୁଟି ସବୁ ଝଡ଼ିଗଲା ଚୁଟି ଝଡ଼ିଗଲା ପୁରା ଚୁଟି ଗୁଡ଼ା ସବୁ ନରମ ରହିଲା ଚୁଟି ଝଡ଼ିଗଲା ତେଣୁକରି ସେ ଚୁଟି ତେଲଟା ଆଉ ମୁଁ ବ୍ୟବହାର କରିବାକୁ ଚାହୁଁନି କି କିଏ ଯଦି ଲଗେଇବାକୁ ଚାହୁଁଛନ୍ତି ସେ ତେଲଟା ଲଗେଇଲେ ବି ଏମିତି ଚୁଟି ଝଡ଼ିବ ତା'ର ସବୁ ଖରାପ ତା'ର ସବୁ ଖରାପ ଇଏ ଅଛି କ'ଣ କି ଚୁଟିଟା ମେନ ନରମ କରି ଦେଉଛି ଚୁଟି ବହୁତ ଝଡ଼େଇ ଦେଉଛି ତେଣୁ କରି ସେ ଚୁଟିଟା ସେ ତେଲଟା ନ ଲଗେଇକି ଅଲଗା ଲଗେଇଲେ ବି ହେବ କାରଣ ସେ ଚୁଟିଟା ଚୁଟିଟାକୁ ଖରାପ କରି ଦେଉଛି ସେ ତେଲଟା ସୁପର୍ ଭାସମଲ୍ ତେଲଟା